ମୁଁ ଭାବୁଛି ଆମ ଅଞ୍ଚଳର ଲୋକମାନେ ବା ଆମ ରାଜ୍ୟର ଲୋକମାନେ ଏହାର ଭୌଗଳିକ ଅବସ୍ଥିତି ବିଷୟରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ଆମ ରାଜ୍ୟର ଲୋକମାନେ ଆମ ରାଜ୍ୟର ଭୌଗୋଳିକ ଅବସ୍ଥିତି ଆମ ରାଜ୍ୟ କେଉଁ ଅଞ୍ଚଳରେ ଅବସ୍ଥିତ କେଉଁ ଦ୍ରାଘିମା ରେଖାରେ ଅବସ୍ଥିତ ତାହା ଜାଣିବା ଉଚିତ ଏବଂ ଏହାର ପାଣିପାଗ ସମ୍ବନ୍ଧରେ ମଧ୍ୟ ଜାଣିବା ଉଚିତ୍ ଏହାର ତାପମାତ୍ରା କେ ବିଷୟରେ ଜାଣିବା ଦରକାର ଆମ ଅଞ୍ଚଳର ତାପମାତ୍ରା କେତେ ଡିଗ୍ରୀ ଅଛି ଏବଂ ଯଦି ଅଧିକ ତାପମାତ୍ରା ହେଉଛି ତା'ହେଲେ ଆମେ କ'ଣ କଲେ ତାହା ମୁଁ ତାପମାତ୍ରା କମିବ ସେଥିପାଇଁ ଆମେ କେମିତି ସଚେତନ ରହିବା ଏବଂ ଯଦି ତାପମାତ୍ରା ବହୁତ କମ୍ ଅଛି ତା'ହେଲେ କ'ଣ କଲେ ତାହା ଟିକେ ବଢ଼ିବ ସେସବୁ ଜାଣିବା ନିହାତି ଆବଶ୍ୟକ ଏହା ସହିତ ଆମ ରାଜ୍ୟ ସମତଳ ଅଞ୍ଚଳରେ ଅଛି ନା ନାହିଁ ସେସବୁ ମଧ୍ୟ ଜ୍ଞାନ ରହିବା ଆବଶ୍ୟକ ଆମ ଅଞ୍ଚଳର ଲୋକମାନେ ଏଇଟା ଜାଣିବା ଉଚିତ ଯେ ଆମ ଅଞ୍ଚଳର ଭୂମି ଉର୍ବର ଅଛି ନା ଅନୁର୍ବର ଅଛି ଆମ ଅଞ୍ଚଳର ଭୂମି ଚାଷ ଉପଯୁ ଉପଯୋଗୀ ନା ନାହିଁ ଆମ ଅଞ୍ଚଳରେ ଚାଷ ହେଇପାରିବ ନା ନାହିଁ ତାହା ମଧ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ ଆମ ଅଞ୍ଚଳର ନଦୀ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ ଆମ ଅଞ୍ଚଳରେ ଆମ ରାଜ୍ୟରେ କେଉଁ କେଉଁ ନଦୀ ବହୁଛି ଏବଂ ତାହାର ଦୈର୍ଘ୍ୟ କେତେ ପ୍ରସ୍ତ କେତେ ତାହା କିପରି ନଦୀ ଚିରସ୍ରୋତା ନଦୀ ନା ନାହିଁ ଏବଂ ସେଇ ନଦୀରେ କେଉଁ ସବୁ ଜଳଚର ପ୍ରାଣୀ ରହୁଛନ୍ତି ଏବଂ ସେମାନେ କେତେ ମାରାତ୍ମକ ବା କ୍ଷତିକାରୀ କିମ୍ବା ସେ ସେ ଜଳଚରମାନେ କ'ଣ ଖାଆନ୍ତି କେମି ତା କେମିତି ବସବାସ କରନ୍ତି ତାଙ୍କ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ରହିବା ନିତ୍ୟାନ୍ତ ଆବଶ୍ୟକ ଏହା ସହିତ ଆମେ ଆମ ଜଙ୍ଗଲ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ ଆମ ରାଜ୍ୟରେ ଯେଉଁ ଜଙ୍ଗଲ ଗୁଡ଼ିକ ଅଛି ସେଇଟା ଚିରହରିତ୍ ଅରଣ୍ୟ ନା ପର୍ଣ୍ଣମୋଚୀ ଅରଣ୍ୟ ନା ଆଉ କେମିତି ଅରଣ୍ୟ ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ ଏହା ସହିତ ଜଙ୍ଗଲରେ ରହୁଥିବା ପ୍ରାଣୀମାନଙ୍କ ସମ୍ବନ୍ଧରେ ମଧ୍ୟ ଜଣିବା ଆବଶ୍ୟକ ଆମ ଜଙ୍ଗଲରେ କିପରି କେତେ ଭୟଙ୍କର ପ୍ରାଣୀ ରହୁଛନ୍ତି ନା ଛୋଟମୋଟ ଜୀବ ରହୁଛନ୍ତି ବାଘ ଭାଲୁ ହାତୀ ସିଂହ ହରିଣ ଏସବୁ ଅଛନ୍ତି ନା ନାହିଁ ସମସ୍ତ ବିଷୟରେ ଜ୍ଞାନ ରହିବା ନିତ୍ୟାନ୍ତ ଆବଶ୍ୟକ ଆମ ଅଞ୍ଚଳରେ ପାହାଡ଼ ଅଛି ନା ନାହିଁ ସେଠାରେ ଖଣିଜ ସମ୍ପଦ ମିଳୁଛି ନା ନାହିଁ ଆମ ଅଞ୍ଚଳରେ କେଉଁ ସବୁ ଖଣିଜ ଦ୍ରବ୍ୟ ମିଳିପାରୁଛି ସେସବୁ ଉପରେ ମଧ୍ୟ ଜ୍ଞାନ ରହିବା ଆବଶ୍ୟକ ଆମ ଅଞ୍ଚଳର ବେଳାଭୂମି ବିଷୟରେ ଆମର ଜ୍ଞାନ ରହିବା ଆବଶ୍ୟକ ଏହା ସହିତ ଆମେ ଆମ ରାଜ୍ୟର ସମୁଦ୍ର ବିଷୟରେ ମଧ୍ୟ ଜାଣିବା ନିହାତି ଆବଶ୍ୟକ ଆମ ଅଞ୍ଚଳର କେଉଁ କେଉଁ ନଦୀ ଯାଇ ସମୁଦ୍ରରେ ମିଶିଛିି ତାହା ମଧ୍ୟ ଜାଣି କେଉଁ ନଦୀ କେଉଁ ସମୁଦ୍ରରେ ମିଶିଛି ତାହା ମଧ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ ରହିଛି ଆମ ଅଞ୍ଚଳର କେଉଁ ସଡ଼କ କେଉଁ କେଉଁ ଜିଲ୍ଲା କେଉଁ ଆମ ରାଜ୍ୟର ରାସ୍ତା କେଉଁ ଜିଲ୍ଲାରୁ କେଉଁ ଜିଲ୍ଲାକୁ ଏବଂ କେ ଆମ ରାଜ୍ୟରୁ କେଉଁ ରାଜ୍ୟ ସହିତ ଯୋଡ଼ି ହୋଇଛି ଆମର ପଡ଼ୋଶୀ ପଡ଼ୋଶୀ ରାଜ୍ୟ ସହମର ସଡ଼କ ମିଶିଛି ନା ନାହିଁ ଆମର ରେଳପଥ ଘର ଦୈର୍ଘ୍ୟ କେତେ ଆମର ସବୁଠାରୁ ସର୍ବୋତ୍ତମ ଦୈର୍ଘ୍ୟ ବିଶିଷ୍ଟ ରେଳପଥ କେଉଁଟା ସବୁଠୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ସଡ଼କ କେଉଁଠା କେଉଁଟା ତାହା ମଧ୍ୟ ଜାଣିବା ଆମ ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ ଏହା ଆମେ ଜାଣିବା ଏବଂ ଆମର ଭବିଷ୍ୟତ ପିଢ଼ିକୁ ମଧ୍ୟ ଆମେ ଏସବୁ ଜଣାଇବା ଉଚିତ